ଆମକୁ ଆମ ଘର ଆମର ପରିବାରରେ ସମସ୍ତଙ୍କୁ ଗଛ ବହୁତ ପ୍ରିୟ ବଗିଚା କରିବା ମଧ୍ୟ ବହୁତ ପ୍ରିୟ ତ ଆମ ପିଲାଦିନରୁ ଦେଖି ଆସୁଛୁ ଆମ ଘରେ ବିଭିନ୍ନ ପ୍ରକାର ଫୁଲ ଗଛମାନେ ଆମ ବୋଉ ଲଗାଇଥାନ୍ତି ବାବା ମଧ୍ୟ ସେଠାରେ ପାଣିଫାଣି ଦେଇ ତା'ର ସେବା ମଧ୍ୟ କରିଥାନ୍ତି ଗଛ ଗୁଡ଼ାକର ତ ଆମେ ମଧ୍ୟ ସେମିତି ବଡ଼ ହେଲା ପରେ ଆମର ମଧ୍ୟ ଅଭ୍ୟାସରେ ପରିଣତ ଆମ ଭାଇ ବଡ଼ ଭାଇ ମୁଁ ଆମେ ମଧ୍ୟ ସେପରି ଗଛ ବିଭିନ୍ନ ପ୍ରକାର ବାଡ଼ି ବାଟରେ ଦାଣ୍ଡରେ ଛାତରେ ଚାରିଆଡ଼େ ଘର ଭିତରେ ମଧ୍ୟ ଲଗେଇଛୁ ତ ସେଥିରେ ଭଲ ଭାବରେ ସେ ସେଇ ଗଛ ଗୁଡ଼ିକର ସେବା ଓ ଠିକ୍ ସମୟରେ ସେମାନଙ୍କୁ ପାଣି ମଧ୍ୟ ଦିଆଯାଉଛି ଠିକ୍ ସମୟରେ ସେମାନଙ୍କୁ ବିଭିନ୍ନ ପ୍ରକାର ପିଡ଼ିଆ ସାର ଆଉ ଭଲ ମାଟି ମଧ୍ୟ କିଣି ଆଣି ଦିଆଯାଇଥାଏ ବେଳେବେଳେ ଛୋଟ ଗଛ ଗୁଡ଼ିକରେ ଆମେ ତା'କୁ କୋକୋପିଟ୍ କୁହାଯାଏ ସେଇ ମାଟି ଆଣି ଦେଇ ଛୋଟ ଗଛ ଆମେ ବ୍ରିଡ଼ିଂ କରିଥାଉ ତ ଆମେ ଏତେ ଗୁଡ଼ାଏ ଗଛ ସେବା କରିବାରୁ ଆମେ ବିଭିନ୍ନ ପରାମର୍ଶ ଧାରି ଲୋକଙ୍କଠୁ ଆମେ ପରାମର୍ଶ ନିଅନ୍ତୁ ଆମର କେତୋଟି ଭାଇ ଏଗ୍ରିକଲଚର୍ କରିଛନ୍ତି ସେମାନଙ୍କଠୁ ଆମେ ପରାମର୍ଶ ନେଇଥାଉ ଯାହାଠୁ ଗଛ ବେଳେବେଳେ କିଣିକି ଆଣୁ ତାଙ୍କଠୁ ମଧ୍ୟ ଆମେ ପରାମର୍ଶ ନେଇଥାଉ ସେ ଭଲ ଭଲ ପରାମର୍ଶ ଦେଇଥାନ୍ତି ଗଛ କେମିତି ଗ୍ରୋଥ୍ ଭଲ ରହିବ ରୋଗ ନହେବ ଗଛରେ ବିଭିନ୍ନ ପ୍ରକାର ଛୋଟମୋଟ ଜୀବାଣୁ କୀଟ ମଧ୍ୟ ନ ଲାଗେ ଗଛରେ ସେପରି କୀଟନାଶକ ମଧ୍ୟ ପକେଇଥାଉ ଗଛରେ ସମୟ ସମୟରେ ପାଣିସେଚନ ଜଳସେଚନ କରିଥାଉ ଏବଂ ଖରାଦିନେ ଟିକେ ଅଧିକ ଜଳସେଚନ କରିଥାଉ ତ ବିଭିନ୍ନ ସମୟର ଜଳ ଗଛ ଗୁଡ଼ିକର ବହୁତ ଭଲ ମାନେ ବଢ଼ୁଛନ୍ତି ବହୁତ ଭଲ ରହୁଛନ୍ତି ଆଉ ଦେଖିଲେ ମଧ୍ୟ ପରିବେଶ ବହୁତ ଭଲ ଲାଗେ ଗଛଗୁଡ଼ା ସହିତ